ମୁଁ ମାର୍କେଟ ଯାଇଥିଲି ଦେଖିଲି ଗୋଟିଏ ଦୋକାନରେ ସ୍ପାର୍କିର ଜିନ୍ସର ଅଫର୍ ଥିଲା ତ ସେ ଦୋକାନକୁ ଯେତେବେଳେ ପ୍ରଥମେ ଗଲି ସ୍ପାର୍କି ଜିନ୍ସ ପ୍ୟାଣ୍ଟ ଦେଖିଲି ସ୍ପାର୍କିର ତ ପ୍ରାୟତଃ ଦୁଇ ହଜାର ପଚିଶ ତିନି ଚାରି ହଜାରର ପ୍ୟାଣ୍ଟରୁ କମ୍ ନୁହଁ ତ ସେଇଠି ନଅଶହ ଟଙ୍କା ଅଫର୍ରେ ମୁଁ ପ୍ୟାଣ୍ଟଟା କିଣିକରି ଆଣିଲି ତ ମୋ ମନରେ ଭାବ ନଥିଲା କି ଏ ପ୍ୟାଣ୍ଟଟା ବେଶୀ ଦିନ ଲାଷ୍ଟିଂ କରିବନି କଲର୍ ଫେଡ଼୍ ହେଇଯିବ ଯେହେତୁ ନଅଶହ ଟଙ୍କାରେ ସ୍ପାର୍କି ଆସେନି ଜିନ୍ସ ପ୍ୟାଣ୍ଟ ତ ମୁଁ ସେ ପ୍ୟାଣ୍ଟଟାକୁ ଆଣିଲି ଆଜି ପ୍ରାୟ ଦୁଇ ବର୍ଷ ହେଲା ସେ ପ୍ୟାଣ୍ଟଟା ପିନ୍ଧୁଛି ସେ ପ୍ୟାଣ୍ଟଟାର କଲର୍ ବି ଫେଡ଼ ହେଇନି ତାର କୌଣସି ପ୍ୟାଣ୍ଟ କୌଣସି ଯେମିତି ନୂଆ ସେମିତି ନୂଆ ଭଳି ହିଁ ପ୍ୟାଣ୍ଟଟା ଅଛି ତ ପ୍ୟାଣ୍ଟଟା ଏତେ ଦିନି ଯିବ ବୋଲି ମୋ ମନରେ ବି ଧାରଣା ନଥିଲା ତେଣୁ ଯେଉଁ ଅଫର୍ ଚାଲିଥିଲା ସେ ଅଫର୍ରେ ମୁଁ ନଅଶହ ଟଙ୍କାରେ ସ୍ପାର୍କିଟା ଯେଉଁ ପ୍ୟାଣ୍ଟଟା ଆଣିଲି ସେଇଟା ମୋ ପାଇଁ ବହୁତ ଭଲ ଥିଲା